ଉଦ୍ୟୋଗୀମାନଙ୍କ ପାଇଁ ଭାରତ ଏକ ଉଚ୍ଚ ଯୁଗ ସୃଷ୍ଟି କରିଛି ହଁ ନିହାତି କାହିଁକିନା ଆଗ ଯେମିତି ଆମକୁ ସାହାଯ୍ୟ ମିଳୁନଥିଲା ଏବେ ସମସ୍ତଙ୍କୁ ସାହାଯ୍ୟ ଏସ୍ଏଚ୍ଜି ଗ୍ରୁପ ତରଫରୁ ବି ଆମକୁ ସାହାଯ୍ୟ ମିଳୁଛି ଫାଇନାନ୍ସ ଗ୍ରୁପରେ ବି ସାହାଯ୍ୟ ଏବେ ଗୋଟାଏ ଲୋକଟାଏ ଅସହାୟ ହୋଇଛି କି ହଁ ତା'ପାଖରେ ପଇସା ନାହିଁ ଏବେ କାହା ମାଧ୍ୟମରେ ତାଙ୍କୁ କହିକି ନା ଆମେ ଏସ୍ଏଚ୍ଜିରୁ ଲୋନ୍ ବି ଦେଇଦେଉଛୁ କି ପ୍ରାଇଭେସି ଆକାରରେ ସେମାନେ ବି ଲୋନ୍ ପାଉଛନ୍ତି ଆମେ ଚାହୁଁଛୁ କି ସେମାନେ କେମିତି ଆଗକୁ ବଢ଼ନ୍ତୁ କିପରି କର୍ମ କ୍ଷେତ୍ରରେ ଆଗକୁ ବଢ଼ି ନିଜ ପାଇଁ ନିଜେ ରୋଜଗାର କରନ୍ତୁ ସରକାର ନିହାତି ତ ସାହାଯ୍ୟ କରୁଛି ଆଗକୁ ବି କରିବ ସରକାରଙ୍କ ସରକାର ସାହାଯ୍ୟ କରିବା ହେତୁ ଆମେ ସାହାଯ୍ୟ ସହାୟତାର ବଢ଼ାଇବା ଯୋଗୁଁ ଆମେ ହେଇ କାମ କରୁଛୁ